ଆଜ୍ଞା କୁହନ୍ତୁ ହଁ ଆପଣ ଆସୁ ନାହାନ୍ତି ସମ୍ବଲପୁର ଆସନ୍ତୁ ସେଇଠି ଭଲ ଶାଢ଼ୀ ଅଛି ଆସନ୍ତୁ ହଁ ହଁ ସେଇଟା ଆମ ଏରିଆ ଭଲ ଶାଢ଼ୀ ମିଳୁଛି ସେଇଠି ହଁ ହଁ ସେଇଠି ଗୋଟେ ଅଛି ଦୋକାନ ଆମର ମା ସମଲାଇ ମା ସମଲେଶ୍ଵରୀ ଶାଢ଼ୀ ଦୋକାନ ଭେରାଇଟିର ଆଉ ସବୁ ରେଟ୍ର ବି ମିଳିବ ଡିଜାଇନ୍ ଫେନ୍ସି ସବୁ ପ୍ରକାର ମାନେ ସବୁ ମିଳିବ ହଁ ହଁ ପଶାପାଲି ସୂତା ଲୁଗା ମିଳିବ କମ୍ ରେଟର ମିଳିବ ଅଧିକା ରେଟର ବି ପାଟ ଫାଟ ଭେରାଇଟି ମିଳିବ ସମ୍ବଲପୁରୀର ବି ଫେନ୍ସି ଶାଢ଼ୀ ମିଳିବ ଯେଉଁ ଭେରାଇଟିର ଚାହିଁବେ ବି ଯେଉଁ ରେଟର ବି ଚାହିଁବେ ସେ ବି ଅଛି ହଁ ଭଲ ଡିସକାଉଣ୍ଟରେ ଆପଣଙ୍କୁ ମିଳିବ ହଁ ଆସନ୍ତୁ ହଁ ହଁ କେଉଁଦିନ ଆସିବେ ହଉ ଠିକ୍ ଅଛି ଆପଣ ଆସନ୍ତୁ ଭଲ ରେଟ୍ରେ ପାଇବେ ଆସନ୍ତୁ ସବୁ ସେଇଠି ଅଛି ଭଲ ଶାଢ଼ୀ ରୁମାଲ୍ ଅଛି ଡୋର୍ ସ୍କ୍ରିନ୍ ଅଛି ୱିଣ୍ଡୋ ସ୍କ୍ରିନ୍ ଅଛି ଆଉ ଶାଢ଼ୀଟା ମେନ୍ ଉପରେ ଶାଢ଼ୀଟା ସମ୍ବଲପୁରୀ ଶାଢ଼ୀଟା ମେନ୍ ବହୁତ ଡିଜାଇନ୍ ଭେରାଇଟି ରେଟ୍ ଅଲଗା ଅଲଗା ରେଟ୍ ସବୁ ବି ରହୁଛି ହଁ ଶାଢ଼ୀ ସହିତ ବ୍ଲାଉଜ୍ ପିସ୍ ବି ଅଛି ଆପଣ ଚାହିଁବେ ଶାଢ଼ୀ ସାଙ୍ଗରେ ଯେଉଁ ବ୍ଲାଉଜ୍ ପିସ୍ ନ ଥିବ ଏକ୍ସଟ୍ରା ବି ନେଇ ପାରିବେ ହଁ ହଁ ନା ନାଇଁ ନାଇଁ ବ୍ୟସ୍ତ ହୁଅନ୍ତୁନି ଆସିଲେ ଦେଖିଲେ ଆପଣଙ୍କ ମନକୁ ସବୁ ପାଇବ ଥରେ ଆସିକି ଦେଖି ଯାଆନ୍ତୁ ଆପଣଙ୍କୁ ରେଟ୍ ପସନ୍ଦ ଶାଢ଼ୀ ବି ପସନ୍ଦ ଲାଗିବ ସବୁ ଠିକ୍ ଲାଗିବ

ହଁ ହଁ ଆଉ ବୟସ୍କ ଲୋକଙ୍କ ପାଇଁ ମାନେ ଫିଫ୍ଟି ଏବଭ୍ ଏଜ୍ ଲୋକଙ୍କ ପାଇଁ ବି ଭଲ ଶାଢ଼ୀ ଅଛି ସବୁ ସମ୍ବଲପୁରୀ ସପ୍ତପୁରୀ ପଶାପାଲି ଏଗୁଡ଼ା ବି ଅଛି ହଁ ହଁ ତାଙ୍କ ପାଇଁ ଅଲଗା ପିଲାଙ୍କର ବି ସାଲୱାର୍ ପଞ୍ଜାବୀ ଅଛି ଭଲ କୁର୍ତ୍ତୀ ସବୁ ଅଛି ହଁ ଆପଣ ଆସନ୍ତୁ ଥରେ ହଁ ହଁ ହଁ ହଁ ହଁ